ମ୍ୟାଡ଼ମ୍ ନମସ୍କାର ଏଇଟା ବଉଦ୍ର ହସ୍ପିଟାଲ୍କେ ଲାଗିଛେ କାଁ ହଁ ହଁ ନାଇଁ ମୋର୍ ନାନୀ ଗୁଟେ ଦିହ୍ଟା ଖରାପ ହେଇଛେ ତ ତାକୁ ଆର୍ କାଣା କି ବ୍ଲଡ଼୍ ବାନ୍ତି ହଉଛେ ତ ତାହାକୁ ନେବାର୍ ଲାଗି ତା ଅର୍ଥ ମୁଇଁ ହସ୍ପିଟାଲ୍ ନେବାର୍ ଲାଗି ଚାହୁଁଛେଁ ତ ମାନେ କାଣା କାଣା ଏଠି ସୁବିଧା ଅଛି ଟିକେ ମୋତେ କହିଁବେ କାଁ ଟିକେ ନାଇଁ ସକାଲର୍ ଟିଫିନ ଟୁଫାନ୍ ସବୁ କାଣା କି ଦେଇସନ୍ ଦେଇସନ୍ ତ କ୍ଷୀର ପାଉଁରୁଟି ଯେନ୍ତା ଦେଇସନ୍ ଆଉ ବେଡ଼ ମିଲ୍ବା ତ ମ୍ୟାଡ଼ମ୍ ଅଁ ହଁ ହଁ ହଁ ଆଉ କାହିଁର୍ ଲାଗିକି ମୋର ନାନୀଙ୍କ ଟିକେ ବହୁତ ଦିହ୍ ଖରାପ୍ ତ ସେଥିର୍ଲାଗି କାଣାକି ତାଙ୍କୁ ବେଡ଼୍ ଯେନ୍ତି ହେଲେ ଦର୍କାର୍ ବେଡ଼୍ଟେ ହଁ କାହିଁର୍ ଲାଗିକି ଆମେ ବହୁତ୍ ଜାଗାକେ ନେଇଛୁଁ ତ ସେଥିର୍ଲାଗି ସେନେ ତାଙ୍କର୍ ଠିକ୍ ନାଇଁ ହେବାର୍ ତାଙ୍କର୍ ଦିହ୍ ତ ହେନ୍କେ ନେଲେ ତାର୍ ତ ଆମେ ଭାବୁଛୁଁ ଠିକ୍ ହେବା କାଁ ବୋଲିକିନା ସେଥିର୍ଲାଗି ଫୋନ୍ କରିଥିଲି ହଁ ହଁ କିଛି ଅସୁବିଧା ନାଇଁ ହୁଏ ତ ଆଉ ସେ ଯେନ୍ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଯେନ୍ତା ସୁବିଧା ଅଛେ ସେନ୍ତା ସୁବିଧା ଆପଣଙ୍କର୍ ହେନେ ଅଛେ କାଁ ଓ ହୋ ନାହିଁ ତ ଆମେ ତ କାଣା କି କରିଛୁଁ ସେ କାର୍ଡ଼୍ଟା ଆମେ କରିଛୁଁ ଯେ ନାଇଁ ଯଦି ଟିକେ ମାଗ୍ଣାରେ ଯଦି କାଣା କି ହେତା ବୋଇଲେ ତ ପେସେଣ୍ଟ୍ର ଟ୍ରିଟ୍ମେଣ୍ଟ୍ ହେଇଥିଲେ ଆମ୍କୁ ଭଲ୍ ଟିକେ ହେଇତା ମନ୍ଟା ତ ଟିକେ ଆର୍ଥିକ୍ ଅବସ୍ଥା ଟିକେ ଠିକ୍ ନାଇଁନ ତ ହଉ ହଉ ଆଉ ଇ ଫେନ୍ ଫୁନା ଲାଗିଛେ କି ନାଇଁ ଆଉ ଖାଏବା ପିଇବା କେ ନେଇକିନା କିଛି ଅସୁବିଧା ନାଇଁ ହୁଏତ ହେନେ ତା ଅର୍ଥ ଯେନ୍ତା କି

ଆପଣ ସଦାବେଳେ ହସ୍ପିଟାଲ୍ରେ ରହିସନ୍ ତ କି କାଣା ଅଁ ହଁ ଆଉ ଆଉ କାଲି ଗଲେ ଆର୍ କାଣାକି ଠିକ୍ ହେବା ତ ଆପଣଙ୍କୁ ଆମ୍କୁ ସବୁ ମିଲ୍ବା ତ ସବୁ ସବୁଯାକେ ଯେନ୍ତା ଅଛେ ହେନ୍ତା ହଉ ହଉ ତା'ହାଲେ ମ୍ୟାଡ଼ମ୍ ମୁଇଁ କାଲିକି କାଣା କି ତାକୁ ଆମେ ଯାଉଛୁଁ ଧରିକିନା ଆଉ ଆମ୍କୁ ଟିକେ ସେ ସୁବିଧା ଯୋଗେଇ ଦେବେ ହଉ ଠିକ୍ ଅଛେ ରଖୁଚୁଁ